ହେଲୋ ହଁ ଶୁଭୁଛି ଆଜ୍ଞା ଆଜ୍ଞା ବୋଲେ କିଏ ସେ କହିବ ତାକୁ ଆରେ ତୁମର ଯୋଉ କାମ ସବୁ ସରିଲାଣି ଆଜି ସରିନି ଭାଇ କ'ଣ କାମ କରୁଛ ମୁଁ ଦୁଇଟା କାନ୍ଥ ସିଆଡ଼େ ଉଠେଇକି ଆସିଲିଣି ଘର ବନଉଛି ଆ ଆଉ ଦୁଇ ଦିନ ଭିତରେ ଛାତ ମୋର ପଡ଼ିଯିବ ଟେନସନ୍ ମୋର ଯିବ ଏ ଡେଲି ବେପାର ହୋଇପାରିବନି ଏତେ ଖଟା ଖଟି ଆଜି କାଲି ଏ ଯଉ ଇଲେକ୍ସନ୍ ଏବେ ସରିଛି ଏସବୁ ମହଙ୍ଗା ଭତ୍ତା ଏସବୁ ବଢ଼ିଲାଣି ହେଲେ କାମ କରିବାକୁ ଇଚ୍ଛା ହେଉନି ଭୋଟ ଦବାରେ କ'ଣ ଅଛି ବା ଯାହାକୁ କିଏ ଗୋଟେ ଆସିଥିଲା ପାଞ୍ଚଶହ ଟଙ୍କା ଦେଲା ଦେଲି ତାକୁ ସେ କ'ଣ ଚିହ୍ନ ଗୋଟେ ଥିଲା ମାନେ ପଡୁନି ଆସିଥିଲେ ରାତିରେ ପାଟିରେ ମାସ୍କ୍ ପିନ୍ଧିକି ଆସିଥିଲେ ତିନି ଜଣ ଦୁଇ ଜଣ ବ୍ୟାଗ୍ ଧରିଥିଲେ ମତେ ଦେଲେ ପାଞ୍ଚଶହ ଆଉ ଜଣେ ଦେଲା ମାଂସ ଆଉ ଦେଲେ ଭୋଟ୍ ଦେବାକୁ କହିଲେ ଯାଇକି ଦେଲି ଆଉ ସେତିକିତ କ'ଣ କାହାକୁ ଭୋଟ ଦେଲି କିଏ ମୋର କ'ଣ ଜଣେ କହିଲେ ସେ ମାଂସ ଦେଲେ ମାଂସ ଖାଇଲେ ହେଲା ଆଉ ସେ କ'ଣ ଅଛି ସେ କିଏ ଜିତିଲା କିଏ ଗୋଟେ ସେ ଟିଭିରେ କିଏ ଗୋଟେ ବାହାରୁଛି ଗେରୁଆ କଲର୍ ଗାମୁଛାଟେ କ'ଣ ସେ କାନ୍ଧରେ ପକେଇକି ବୁଲୁଛି ସେ ଜୁହାର କରୁଛି ସେ କିଏ ମୁଁ ବି ଜାଣିପାରୁନି କାହାକୁ ଭୋଟ୍ ଦେଇଥିଲି ଜିତିଲା କିଏ ସେଇଟା ବି ମୁଁ ଜାଣିନି ଆଉ ମୋତେ ଦିନକୁ ଶହେ ଟଙ୍କା ମଜୁରୀ ମିଳିଲେ ସରିଲା ହେ ମୋର କ'ଣ ଅଛି ମାସକୁ ମାସକୁ ହଜାରେ ଟଙ୍କା ଭିକାରୀ ଭତ୍ତା ମିଳି ଯାଉଛି ଆଉ ଦିନକୁ ଶହେ ଟଙ୍କା ଲେଖାଁ ଏଇଠୁ ମିଳି ଯାଉଛି ହେଲା ଦୁଇଟା ଖଇନି ଦୁଇଟା କିଣିଲେ ଆଉ ପାଉଜ୍ ଦୁଇଟା ମାରିଲି ହେଲା ଆଉ କ'ଣ କାମ ଅଛି ସେଇ ରାଜନୀତି ଭିତରେ ପଶିକି କିଛି ଲାଭ ନାହିଁ ସେ ରାଜନୀତିରୁ କ'ଣ ମିଳିବ ସେ ମରାପିଟା ହେଉଛନ୍ତି କ'ଣ ସେ ହିନ୍ଦୁ ମୁସଲିମ କ'ଣ ସେ କିଏ କହୁଛି ମୁଁ ବିଜେଡ଼ି କିଏ କହୁଛି ମୁଁ ବିଜେପି ଆମର କ'ଣ ଅଛି କହିଲ ସେଥିରେ ଯେ ଭୋକରେ ଥିଲେ କିଏ ବିଜେପି ନା ବିଜେଡ଼ି ସେସବୁ ଗୋଟିଏ ନାଇଁ ଯିଏ ହେଲେ ଆମକୁ ସେତିକି ହିଁ ଦେବ ତାଠୁ କମ୍ ଦେବନି ତାଠୁ ବେଶୀ ଦେବନି ମୁଁ ଜାଣିଛି ସେଥିପାଇଁ ମୋର ସରକାର କିଏ ନାହିଁ ମୁଁ ନିଜର ସରକାର ମୁଁ ଘର ପାଇଁ ମୋର ସ୍ତ୍ରୀ ପିଲା ଛୁଆ ମୋତେ ମୋ ସରକାର ମୋତେ ସରକାର ବାଛିଛନ୍ତି ମୁଁ ତାଙ୍କ ପାଇଁ ସରକାର ଆଉ ମୋର ସରକାର କେହି ନାହାନ୍ତି ମୁଁ କାମ କଲେ ଯିଏ ଆଜି ଗୋଟେ ଘର ବନଉଛି ଆଜି ସିଏ ମୋ ମାଲିକ ହେଉଛି ସିଏ ମୋ ପାଇଁ ସରକାର କାଲି ଯେତେବେଳେ ଗୋଟେ ବ୍ରିଜ୍ ବନେଇବି ସେଇ ବ୍ରିଜ୍ର ମାଲିକ ହେଉଛି ମୋ ସରକାର ଆଉ ଏମାନେ ସରକାର ହୋଇକି କ'ଣ କରିବେ ହାଁ ହଁ ହଁ ନିୟମ ବାହାର କରନ୍ତୁ ସେସବୁ ସେ ଆମଠୁ ରକ୍ତ ଶୋଷିକି ନେଉଛନ୍ତି ସବୁ ଦେଉଛନ୍ତି କ'ଣ ଦଶ ନେଲେ ଦୁଇ ଦେଉଛନ୍ତି ଆଠ ନିଜ ପକେଟ୍ରେ ରଖୁଛନ୍ତି ଏ ଆମଠୁ ରକ୍ତ ଶୋଷିକି ଆମ ପଇସା ନେଇକି ସିଆଡ଼େ ତାଙ୍କର ରାଜନୀତି କରୁଛନ୍ତି ହାଁ ସେ ବ୍ରିଜ୍ ବନଉଛନ୍ତି ବ୍ରିଜ୍ ଦୁଇ ମାସରେ ଭାଙ୍ଗି ଯାଉଛି ରୋଡ଼୍ ବନଉଛି ରୋଡ଼୍ ଗୋଟେ ବର୍ଷା ସିଜନ୍ ବି ସମ୍ଭାଳୁନି ଗାତ ଖାଲ ହେୋଇ ଯାଉଛି ହଁ ଏମାନେ କ'ଣ ଦେଶକୁ ସମ୍ଭାଳିବେ ଏମାନେ କ'ଣ ରାଜନୀତି କରିବେ ଏ ବେକାର କିଛି ନାହିଁ ସେ ବିଷୟରେ ଯାହା ଯିଏ ଗତ ଥର ଯିଏ ଜିତିଥିଲା ରେଟ୍ ବଢ଼େଇଲାନିକି ଏଥର ବି ଯିଏ ଜିତିଛି ସିଏ ରେଟ୍ ବଢ଼ାଉଛି ଆଉ ହଉ ବଢ଼ାଉ ହଉ ଛାଡ଼ ସେ ରାଜନୀତିରୁ କ'ଣ ମିଳିବ ଆମେ ଆମର କାମ ଦେଖିଲେ ହେଲା ଛାଡ଼ ଛାଡ଼ ଭାଇ ତୁମେ ଖାଇଦେଇଛ ତ ଘରକୁ ଯାଅ ତୁମ ସ୍ତ୍ରୀ ପିଲା ଛୁଆ ଜଗି ଥିବେ ଘରେ ତୁମକୁ ଭାଉଜ ଫୋନ୍ କରିଥିଲେ ଜଗିଥିବେ ଜଲଦି ଯାଅ ତୁମ ଘରକୁ ହଉ ହଉ